ଆମ ପାଖରେ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି ଶ୍ରୀଯୁକ୍ତ ଗୋବିନ୍ଦ ପ୍ରଧାନ ଶ୍ରୀଯୁକ୍ତ ଗୋପାଳ ପ୍ରଧାନ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଶ୍ରୀଯୁକ୍ତ ସମ୍ପଦ ଚରଣ ସାାଇଁ ଆଉ ଶ୍ରୀମତୀ ଶୁଭସ୍ମୀତା ପରିଡ଼ା